ମତଦାନ ଏହା ଆମ ସମ୍ବିଧାନର ଏକ ମୁଖ୍ୟ ଅଂଶ ଯାହାଦ୍ଵାରା କି ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ଏମେଲେ ଏମ ପି ଆଦି ନେତାମାନେ ନିଯୁକ୍ତି ହୁଅନ୍ତି ଲୋକମାନଙ୍କ ମତଦ୍ଵାରା ସେମାନେ ଉପଯୁକ୍ତ ଭୋଟ ପାଇଁ ଯେଉଁ ଯାହାର ଯେଉଁ ଦଳଙ୍କର ଅଧିକ ଭୋଟ ହୋଇଥାଏ ସେ ଦଳ ବିଜେତା ଭାବେ ବିଜେତା ହୁଅନ୍ତି ଏବଂ ଦେଶର ରାଜନୀତି ସମ୍ଭାଳନ୍ତି ଲୋକମାନଙ୍କର ପ୍ରତ୍ୟକ୍ଷ ଭୋଟଦାନ ଦ୍ଵାରା ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଥାନ୍ତି ଏବଂ ଏମ ପି ଏମେଲେ ମଧ୍ୟ ନିଯୁକ୍ତି ପାଇଥାନ୍ତି ଏବଂ ଗ୍ରାମସ୍ତରରେ ସରପଞ୍ଚ ଚେୟାରମ୍ୟାନ ଏବଂ ନିଯୁକ୍ତି ପାଇଥାନ୍ତି ଗ୍ରାମରେ ସଭା ଡକାଯାଏ ସମସ୍ତଙ୍କ ମତ ନିଆଯାଏ ଯେଉଁ ସଭାରେ କି ସରପଞ୍ଚ ଚେୟାରମ୍ୟାନ ଏବଂ ଗ୍ରାମର ଅନ୍ୟାନ ମୁଖିଆମାନେ ମଧ୍ୟ ଉପସ୍ଥିତ ରୁହନ୍ତି ସେଠାରେ ଲୋକମାନେ ନିଜ ନିଜର ମତ ଦେଇଥାନ୍ତି କେଉଁ ଦଳ ଭଲ କିଏ ଗ୍ରାମଲୋକଙ୍କ ପାଇଁ ଭଲ ଉପଯୁକ୍ତ କାମ କରିପାରିବ କି ଗ୍ରାମଲୋକଙ୍କ ପାଇଁ ପାଣି ଯୋଗେଇ ପାରିବ ଘର ଯୋଗେଇ ପାରିବ ରାସ୍ତା ନିର୍ମାଣ କରିପାରିବ କି ଗ୍ରାମଙ୍କ ଲୋକଙ୍କର ଦୁଃଖରେ ସୁଖରେ ଠିଆ ହେବ ସେହିପରି ଦଳ ଯାହାକୁ ଯେଉଁ ଦଳ ଠିକ ଲାଗେ ସେଠାରେ ସେମାନେ ତାଙ୍କର ମତ ଦେଇଥାନ୍ତି ଏବଂ ଶେଷରେ ଭୋଟଦିନ ଯେଉଁଦିନ ଭୋଟ ହବାର ଥାଏ ସେହିଦିନ ନିଜର ମତ ଦେଇ ସେମାନେ ଉପଯୁକ୍ତ ଦଳକୁ ଜୟଯୁକ୍ତ କରାଇଥାନ୍ତି ଏହିପରି ଭାବେ ପର୍ଯାୟ କ୍ରମେ ଗ୍ରାମ ସହର ସବୁଠାରେ ନିର୍ବାଚିତ ହୁଏ ନିର୍ବାଚନ ହୋଇଥାଏ ଓଡ଼ିଶାର ନାଗରିକ ଅଠର ବର୍ଷରୁ ଉର୍ଦ୍ଧ ବାଳକ ବାଳିକାମାନେ ଭୋଟ ଦବାପାଇଁ ଉପଯୁକ୍ତ ହୋଇଥାନ୍ତି ସେଇମାନଙ୍କର ମତଦାନ ହିଁ ଭବିଷ୍ୟତର ନିର୍ମାତା ବୋଲି କୁହାଯାଏ ତେଣୁକରି ସେଇମାନେ ଶିକ୍ଷିତ ହେଲେ ହିଁ ଦେଶ ପାଇଁ ଉପଯୁକ୍ତ ନେତା ମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୋଇପାରିବ ତ ଶିକ୍ଷିତ ଯୁବକ ମାନେ ହିଁ ଦେଶର ଭବିଷ୍ୟତ ଯଦି ଯୁବକ ହିଁ ଶିକ୍ଷିତ ନହେବେ ତ ଦେଶ ଆଗକୁ ବଢ଼ିବ କେମିତି ଏବଂ ଜଣେ ଯୁବକ ଯିଏ ଗ୍ରାମରେ ରହୁଛି ସେ ଗ୍ରାମର ପରିବେଶ ଗ୍ରାମ ସଭା ଗ୍ରାମର ଲୋକ ଏଇମାନଙ୍କ ପାଖରୁ ହିଁ ଶିଖିଥାଏ ତେଣୁକରି ଯୁବକ ଯୁବତୀ ମାନଙ୍କୁ ଯଦି ଗ୍ରାମ ଭଲ ହେଇଥିବ ତେବେ ସେମାନଙ୍କୁ ଶିକ୍ଷା ସେଇଠାରୁ ଭଲ ଶିକ୍ଷା ମିଳିଥାଏ ସମସ୍ତଙ୍କ ପ୍ରଚେଷ୍ଟା ଦ୍ଵାରା କେମିତି ଯୁବପିଢ଼ୀ ଆଗକୁ ବଢ଼ିବ ତା ଦ୍ଵାରା ଓଡ଼ିଶାର ରାଜନୀତିକ ପ୍ରକ୍ରିୟା ସୁଧାରରେ ଆସିଯିବ ତେଣୁ କରି ଯୁବକ ମାନେ ଶିକ୍ଷିତ ହବେ ନିହାତି ଦରକାର